ଆଗୁରୁ ଗାଁ ଗହଳିର ଲୋକମାନେ ଛୋଟ ଛୋଟ ପିଲାମାନେ ସମସ୍ତେ ଖେଳନ୍ତି ଯେଉଁମାନେ ଲୁଚାଲୁଚି ଖେଳନ୍ତି ଖେଳନ୍ତି ଆଉ କିତ୍କିତ୍ ଖେଳନ୍ତି ଲୁଚାଲୁଚି ଖେଳନ୍ତି ଆଉ କ୍ରିକେଟ୍ ଖେଳନ୍ତି ସେମାନେ ସବୁ ସେମାନେ ଗାଁ ଗହଳିରେ ସମସ୍ତେ ଏକଜୁଟ ହୋଇକି ଖେଳୁଥିଲେ ଯେଉଁ ସମସ୍ତେ ଡକାଡ଼କି ହୋଇକି ଚାରିଟା ବେଳକୁ ଯାଇକି ଫିଲ୍ଡ୍ରେ ପହଞ୍ଚି ସମସ୍ତେ ଖେଳନ୍ତି ସେତେବେଳେ ଗୋଟାଏ ମାନେ ଟାଇମ୍ ଥିଲା ଯେ ହଁ ସମସ୍ତେ ଯାଇକି ଚାରିଟାରେ ସ୍କୁଲ୍ରୁ ଆସି ବ୍ୟାଗ୍ ଥୋଇ ସମସ୍ତେ ଚାରିଟା ବେଳକୁ ଯାଇ ଖେଳୁଥିଲେ କିନ୍ତୁ ବର୍ତ୍ତମାନ ଫୋନ୍ ହୋଇଗଲା ତ ଆଉ କେହି ପଚାରୁ ନାହାନ୍ତି ଖେଳକୁ ଆପଣ ସିଆଡ଼ୁ ଆସିବେ ଯେତେବେଳେ ଆସିବେ ଭାଇ ଘରେ ବସିକି ତାସ୍ କି ଫୋନ୍ରେ ଗେମ୍ ଖେଳିଲେ ଭିଡ଼ିଓ ଗେମ୍ ଖେଳିଲା କିଏ ପବ୍ଜି ଖେଳିଲା କିଏ ଫ୍ରି ଫାୟାର୍ ଖେଳିଲା ଯିଏ ଯେଉଁ ପ୍ରକାର ଗେମ୍ ଖେଳିଲା ଆଉ ସାଙ୍ଗମାନଙ୍କ ଭିତରେ ଆଉ ସେମତି ମାନେ ବେଶୀ ମାନେ ମିଶି ପାରୁନାହାନ୍ତି ଯିଏ ଯାହାର ଘରେ ରହିଲା ଯିଏ ଯାହା ଫୋନ୍ ଧରିକି ଖେଳିଲା ହଁ ଗେମ୍ ମାଧ୍ୟମରେ ସମସ୍ତେ ସାଙ୍ଗ ହୋଇକି ଖେଳୁଛନ୍ତି ଅଛି ସେମତି ମାନେ ପ୍ରକ୍ରିୟା ଅଛି ଯେ ତମେ ତାକୁ ଡାକିକି ତିନି ଚାରିଜଣ ସାଙ୍ଗ ସାଥି ଏକାଠି ହୋଇକି ଖେଳିପାରିବ କିନ୍ତୁ ସେ ଯେଉଁ ଜିନିଷଟା ଆପଣ ଯେଉଁ ଅଫ୍ଲାଇନ୍ ଯାଇକି ସମସ୍ତେ ସାଙ୍ଗ ହୋଇକି ଯେଉଁ ନିଜ ନିଜ ଭିତରେ ଯେଉଁ ଖେଳୁଥିଲେ ସେ ଖେଳଟା ବର୍ତ୍ତମାନ ମାନେ ଲୋପ ପାଇଗଲାଣି ତ ଯଦି ସେ ପୂର୍ବତନ ଜିନିଷ ଯଦି ଖେଳିଲେ ସେତେବେଳେ ଶାରୀରିକ ଶାରୀରିକ ଟିକେ ଶରୀର ଟିକେ ସୁସ୍ଥ ରହେ କିନ୍ତୁ ବର୍ତ୍ତମାନ ଘରେ ବସିକି ଲୋକମାନେ ମାନେ ବସି ବସି ମାନେ ମୋଟା ହୋଇଯାଉଛନ୍ତି ଚର୍ବି ଲାଗିଯାଉଛି ବିଭିନ୍ନ ପ୍ରକାର ରୋଗ ହେଉଛି ତ ସେ ଜିନିଷ କରିବାକୁ ହେଲେ ଫୋନ୍ ଠାରୁ ଦୂରେଇକି ରହିବାକୁ ପଡ଼ିବ ସମସ୍ତେ ସାଙ୍ଗମାନେ ଏକଜୁଟ ହେଇକି ସମସ୍ତେ ଯଦି ଫୋନ୍ ଯଦି ଛାଡ଼ିକି ଯଦି କ୍ରିକେଟ୍ ଯାଇକି ଖେଳିବେ କି ଯେଉଁ ପ୍ରକାର ଗେମ୍ ହେଉ ଯୁଆଡ଼େ ହେଉ ଫିଜିକାଲି ଯାଇକରି ଯଦି ଫିଲ୍ଡ୍ରେ ଖେଳୁଛନ୍ତି ତ ସେଇଟା ଟିକେ ଲାଭବାନ ହେବ ତ ସେଥିପାଇଁ ଫୋନ୍କୁ ଛାଡ଼ିବା ଦରକାର